ଓଡ଼ିଆ ଭାଷା ହେଲା ଆମର ମାତୃଭାଷା ଏବଂ ଏହାକୁ ଏହି ଭାଷାକୁ ଆମେ ଗୁରୁତ୍ୱ ଦେଉଛୁ ଏବଂ ଏହି ଭାଷା ଜାତୀୟ ସ୍ତରରେ ତା'ର ରାଷ୍ଟ୍ରୀୟ ଭାଷା ହିସାବରେ ମାନ୍ୟତା ଲାଭ କରିଲେ ଆମେ ବିଶେଷ ଉପକୃତ ହେବୁ ଏବଂ ଅନ୍ୟ ଭାଷାକୁ ଯିଏ ରକମ୍ ତାଙ୍କର ରାଷ୍ଟ୍ରଭାଷା ହିସାବରେ ଗ୍ରହଣ କରାଯାଇଛି ଇଏ ଭାଷାକୁ ମଧ୍ୟ ଗ୍ରହଣ କରାଯାଉ ଓଡ଼ିଆ ଭାଷା ହଉଛୁ ସବୁଠାରୁ ପୁରୁଣା ଭାଷା ଆଗରୁ ମଧ୍ୟ ଏହାକୁ ରାଷ୍ଟ୍ରଭାଷା ହିସାବରେ ଗଣନା କରାଯାଇଆସୁଥିଲା ତେଣୁ ଏବେ ଏହାକୁ ମାନ୍ୟତା ଦିଆଯାଉ